ଲକଡ଼ାଉନରେ ମୁଁ ପ୍ରଥମେ ଚାହା କରିବା ଶିଖିଥିଲି ତାହାପରେ ଥରେ କୁକୁଡ଼ା ମାଂସ ତରକାରୀ ରାନ୍ଧିବାକୁ ଚେଷ୍ଟା କରି ସଫଳ ମଧ୍ୟ ହୋଇଥିଲି ତାହା ଦେଖିବାକୁ ଅତି ସୁନ୍ଦର ଏବଂ ସ୍ୱାଦ ସାମାନ୍ୟ ମାତ୍ର ଥିଲା ଯାହା ମୋତେ ବେସ ଖୁସି କରିଥିଲା ଏବଂ ମୋବାଇଲର ଦେଖି ବିଭିନ୍ନ ପ୍ରକାର ଥଣ୍ଡା ପାନୀୟ ମଧ୍ୟ ପ୍ରସ୍ତୁତ କରିଥିଲି